ମୁଇଁ ଯେତେବେଳେ ରାନ୍ଧ୍ସି ଆଉ ମୋର୍ ଖାନା ସବ୍କେ ଭଲ୍ ଲାଗ୍ସି ତ ସବୁ ଲୋକ୍ କହେସାନ୍ ମୋତେ କି ତୁଇ କାଣା ଖାନାନେ ଏନ୍ତା ପକାସୁ ଯେ ଭଲ୍ ଲାଗ୍ସି ବୋଲିକିନା ଲୁଣ ତ ସବୁ ଲୋକ୍ ଏଖାଁ ପକାସନ୍ ମୁଇଁ ଗୁଟେ ଭଲ୍ ମସ୍ଲାଟେ ବନେଇଛେଁ ଯେନ୍ଟାକି ମୁଇଁ ସବୁ ତର୍କାରୀରେ ପକାସିଂ ଆଉ ସବ୍କେ ଭଲ୍ ବି ଲାଗ୍ସି ମୁଇଁ ରାନ୍ଧଲା ତରକାରୀ ଆଉ ସେ ମସ୍ଲା ବହୁତ୍ପ୍ରକାର୍ର ଜିନିଷ୍କେ ନେଇଁକିନା ବନା ହେଇଛେ ଯେନ୍ଟାକି ମୁଇଁ ବନେଇଛେ ପର୍ସନାଲି ଆଉ ସବୁ ତର୍କାରୀରେ ପକାସି ମୁଇଁ ଆଉ ସବ୍କେ ଖେବାର୍କେ ବି ଦେସିଂ ଭଲ୍ ଲାଗ୍ ସବୁ ଲୋକ୍ କହେସନ୍ ଭଲ୍ତ ରାନ୍ଧୁଛୁ କାଣା ପକାସୁ ତର ତର୍କାରୀନେ ଯେ ଏତେ ଭଲ୍ ଲାଗ୍ସି ବୋଲିକିନା ସେଇଟା ମୋର୍ ପର୍ସନାଲି ମସ୍ଲା ଉନ୍ ସେଇଟା ମୁଇଁ ନେଇଁ କହିପାରେ ବଟ୍ ଭଲ୍ ଲାଗ୍ସି ଏଖା ସବୁ ଲୋକ୍ କହେସନ୍ ତୋ ମୁଇଁ ବନେଇଛେଁ ଭଲ୍ ଲାଗ୍ଲା ମୋତେ ମୁଇଁ ବନେଇଛେଁ ଜେ ମସ୍ଲାଟେ ମୁଇଁ ତିଆରି କରିପାର୍ନି ଆଉ ସବ୍କେ ଖେବାର୍କେ ଦେସି ମୁଇଁ ସବୁ ଲୋକ୍ ମୋର୍ ଖାନାର ତାରିଫ୍ ବି କରସନ୍